ଆମେ ପାଳନ କରୁଥିବା ସାଂସ୍କୃତିକ ପର୍ବ ଗୁଡ଼ିକ ହଉଛି ଦୁର୍ଗା ପୂଜା ଗଣେଶ ପୂଜା ସରସ୍ଵତୀ ପୂଜା ଲକ୍ଷ୍ମୀ ପୂଜା ଜନ୍ମାଷ୍ଟମୀ କୁମାର ପୂର୍ଣ୍ଣିମା ମାଣବସା ଗୁରୁବାର ଦୀପାବଳି ରଜ ପର୍ବ ଏବଂ ଅନେକ ପର୍ବପର୍ବାଣଣି ଗୁଡ଼ିକ ଆମେ ପାଳନ କରିଥାଉ ଏହି ପର୍ବପର୍ବାଣୀ ମାନଙ୍କରେ ଆମେ ସକାଳୁ ଉଠିଥାଉ ସକାଳୁ ଉଠି ଗାଧେଇଥାଉ ମା ଘରେ ସଫା କରନ୍ତି ମୁଁ ଗାଧେଇ ସାରି ଝୋଟିଟିଏ ବନାଏ ବାପା ହାଟକୁ ଯାଆନ୍ତି ବାପା ହାଟକୁ ଗଲେ ଫୁଲଟିଏ ଆଣିଥାନ୍ତି ଫୁଲ ଆଣିଲେ ମୁଁ ଘର ସଜେଇଥାଏ ମା ବହୁତ ଗୁଡ଼ିଏ ରୋଷେଇ କରିଥାନ୍ତି ପିଠାପଣା ବନେଇଥାନ୍ତି ଯେମିତି ହଉଛି ପୁରୀ କ୍ଷିରୀ ପୋଡ଼ପିଠା ଆରିସା ପିଠା ସେସବୁ ଖାଇ ଆମେ ଭାରି ଖୁସି ହେଇଥାଉ ଆମେ ବହୁତ ସୁନ୍ଦର ଭାବେ ପାଳନ କରିଥାଉ